ମ୍ୟାଡାମ ନମସ୍କାର କଣ ଅଛି ମ୍ୟାଡାମ ଭଲ ଅଛନ୍ତି ହଁ କାମ ଚାଲିଛି ମ୍ୟାଡାମ ଭଲ ଚାଲିଛି କାମ କେମିତି ଚାଲିଛି କି ଆପଣଙ୍କର ସବୁ

ହଁ ହଁ ମ୍ୟାଡାମ ସବୁ ସରିଗଲାଣି ହଁ ଆଉ କଣ ଚାଲିଛି ମ୍ୟାଡାମ ପିଲାମାନେ ତ ଖରା ପାଇଁ ଆସିପାରୁନାହାନ୍ତି ଆଉ ଦେଖୁଛନ୍ତି କେମତି ଅସୁବିଧା ଅଛି କଣ କହିଲେ ହଁ ହଁ ସରିଲାଣି ସବୁ ହଁ ଆଉ ଆପଣଙ୍କର ହଁ ହଁ ମ୍ୟାଡାମ ସରିଗଲାଣି ଯାହା ଦେଇଥିଲେ ସରିଗଲାଣି

ଆଉ ଗାଁ ର ପିଲାମାନେ ଯେଉଁ ଆସୁନାହାନ୍ତି କେମିତି ହଁ ତାହେଲେ ଦୂର ହୋଇଯାଉଛି ତ ସେଥିପାଇଁ ଆସିପାରୁନାହାନ୍ତି ପିଲାମାନେ

ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାଡାମ ହଁ ଘରେ ଘରେ ଦେବା ପାଇଁ କହିଛନ୍ତି

ଆଜ୍ଞା ଆଜ୍ଞା ହଁ ଆମେ ବି ନେଇକି ଦେଇଦେବୁ

ଆଜ୍ଞା ଆଜ୍ଞା ହାଲୁଆ ଫାଲୁଆ ସବୁ ହଁ ହଁ ହଁ ହଁ ହଁ ମ୍ୟାଡାମ ହଁ ହଁ ଆମେ ସବୁ ଯାଇକି ଘରେ ଘରେ ଦେଇଦେବୁ ହଁ

ହଁ ହଁ ହଁ ହଁ ହଁ ଠିକ୍ ଅଛି ମ୍ୟାଡାମ